ହଁ ଅଛି ହଁ ସେଓ ଅଙ୍ଗୁର ଆପଲ୍ ପିଜୁଳି ଆଉ କଦଳୀ ସବୁ ତ ସେଓ କେଜି ଶହେ ଟଙ୍କା ଅଙ୍ଗୁର ଦେଢ଼ଶହ ଟଙ୍କା ହଁ ଅରେଞ୍ଜ ଅଛି ଭଲ ଅରେଞ୍ଜ ଅଛି ହଁ କଦଳୀ ଅଛି ଭଲ ମାନେ ଦେଶୀ କଦଳୀ ଅଛି ହଁ ନେଉନାହାନ୍ତି ହଁ ହଁ ପାଞ୍ଚ ପାଞ୍ଚ କେଜି ନେଖା ହେବ ହଁ ରିହାତି ମିଳିବ ପାଞ୍ଚ ପାଞ୍ଚ କେଜି ନେଲେ ଟିକେ କାଟିବା ଆଉ ହଁ ହଁ ହଁ କଦଳୀ କାନ୍ଧିଟା ହଜାର ଟଙ୍କା ଭଳିଆ ହଜାର ଟଙ୍କା ଭଳିଆ ପଡ଼ିବ ଆଉ ଟିକେ ଦେଶୀ ନେଉଛନ୍ତି ଯେହେତୁ ଟିକେ ରିହାତି କରିଦେବି ଆଉ ଆଠ ଶହ ଟଙ୍କା ଖଣ୍ଡେ କରି ଦେବା ଆଉ ହଁ ହଁ ମୁଁ ଭଲ ଭଲ ଦେବି ଫ୍ରେଶ୍ ମୋର ମୋର ପଚା ଫଚା ନାହିଁ

ହଁ ହଁ ହଁ ହଁ ଠିକ୍ ଅଛି ଦଉଛି ହଁ ହଁ ଦେଉଛି ଦେଉଛି ଟିକେ ଠିଆ ହୁଅନ୍ତୁ ମୁଁ ଆପଣଙ୍କୁ ଦେଉଛି ହଁ ହଁ ମୁଁ ଦେଉଛି ଦେଉଛି ହଁ ହେଇଗଲା ନିଅନ୍ତୁ କାନ୍ଧିଟା ପୂରା କଞ୍ଚା ଦେଇଛି ଅଳ୍ପ ପାଚିଛି ଆପଣ ଘରେ ରଖିଲେ ଦୁଇ ଦିନି ଖଣ୍ଡ ପାଚିଯିବ ପୂରା ଆପଣ ଠିକ୍ କଞ୍ଚାଳିଆ ଦେଖିକି ଦେଇଛି ଟିକେ ଠିଆ ହୁଅନ୍ତୁ ମୁଁ ହିସାବ କରି ଦେଉଛି ଆପଣଙ୍କର ହଁ ଠିକ ଅଛି ଟିକେ ଠିଆ ହୁଅନ୍ତୁ ମୁଁ ଏଇଟା କଲେ ମୁଁ ଆଉ ଥରେ କରି ଦେଉଛି ଆଜ୍ଞା ହଁ ନିଅନ୍ତୁ କହୁଛି କହୁଛି ହେଇ ନିଅ ତମର ଅଠେଇଶ ଟଙ୍କା କାଟିକି ହଁ ହଁ ମୁଁ କାଟିକୁଟି ସବୁ କରିଦେଇଛି ହଁ ଦିଅନ୍ତୁ ଛବିଶହ ଟଙ୍କା ଦିଅନ୍ତୁ ଆଉ ହଁ ମୁଁ ପୂରା ପ୍ୟାକ୍ କରି ବାନ୍ଧି ଦେଇଛି ଆପଣ ନେବା ପାଇଁ ସୁବିଧା ହେବ ନେଇ ଯିବେ ଆଉ ହଁ ଦିଅ ଦିଅ ଦିଅନ୍ତୁ